ଆମ ସାଂସ୍କୃତିକ ପରମ୍ପରା ଅଛି ଯେମିତିକି ଦୋଳପୂର୍ଣ୍ଣିମା ରଜ ମାଣବସା ଅକ୍ଷୟ ତୃତୀୟା ଏହିସବୁ ପାଳନ ହୁଏ ସେ ଭିତରୁ ରଜ ହେଉଛି ଆମର ଓଡ଼ିଶାରେ ବହୁତ ଭଲ ଚାରିଦିନ ହୁଏ ରଜ ସେହି ଚାରିଦିନ ଯାକ ଝିଅମାନେ କିଛି କରନ୍ତିନି ପ୍ରଥମ ରଜରେ ସେମାନେ ନୂଆ ଡ୍ରେସ୍ ପିନ୍ଧନ୍ତି ମେହେନ୍ଦି ଲଗାନ୍ତି ରଜ ପାନ ଖାଆନ୍ତି ଘରକୁ କୁଣିଆ ବନ୍ଧୁବାନ୍ଧବ ଆସନ୍ତି ପିଠାପାଣା ହୁଏ ବିଭିନ୍ନ ପ୍ରକାର ହୁଏ ଝିଅମାନେ ଦୋଳି ଖେଳି ଯାଆନ୍ତି ପୁଅମାନେ ତାସ୍ ଖେଳ ଖେଳନ୍ତି ରଜ ସଂକ୍ରାନ୍ତି କଦଳୀ ପଟୁଆ ପିନ୍ଧନ୍ତି ଭୂମି ପୂଜା ଦିନ ବାସୁମତୀ ସ୍ନାନ ହୁଏ ବାସୁମତୀ ସ୍ନାନ ଦିନ ସେଦିନ ଗାଧାନ୍ତି